ହଁ ହେଲୋ ଆପଣଙ୍କର ପାଖେ ଲାଇବ୍ରେରୀ ବହି ଅଛି ହଁ ମୋର ପଢ଼ିବାର ଅଛି ତାହେଲେ ତ ବୋଲେ ହେଥି ଲାଗି ନାଇଁ ଫେରେଇ

ଆଉ କ'ଣ କ'ଣ ବହି ଅଛି କି ଦେଖିକରି ଟିକେ କହୁନ

ହଁ ହଁ ଏଇ ତପସ୍ୱିନୀ ବହି ଦେଇ ଦେବେ ଆଉ ତପସ୍ୱିନୀ କାବ୍ୟ ଆନମେ ସେ ଏଇଟା ପଢ଼ିବାର ଥିଲା ହଁ ହଁ ନେଇଦେମି ହଁ ହଁ ମୁଇଁ କାଲିକା ଦେଇ ଦେବି ହଁ ହୁଁ ହୁଁ

ହୁଁ ହୁଁ